ବଗିଚା କାମକୁ ଏକ ସଉକ ଭାବେ ଆପଣାଇବାର କାରଣ ହେଲା ବର୍ତ୍ତମାନ ଯୁଗରେ ବ୍ୟାୟାମ କରିବା ନିହାତି ମାନେ ନିହାତି ଆବଶ୍ୟକ ତେଣୁ ରୋଡ୍ ସାଇଡ୍ରେ ଗାଡ଼ି ମୋଟରସାଇକେଲ ଧୂଳି ଧୂଆଁରେ ବ୍ୟାୟାମ କରିବା ଅପେକ୍ଷା ବଗିଚା କାମକୁ ସଉକ ଭାବରେ ଆପଣାଇ ସେଗୁଡ଼ିକର ଯତ୍ନ ନେଇ ଫୁଲ ବଗିଚା ଫଳ ବଗିଚା କରି ଏଗୁଡ଼ାକ କଲେ ଅନ୍ୟ ଲୋକଙ୍କୁ ଗୋଟିଏ ପ୍ରେରଣା ହୁଏ ଯେ ସେ ଆମରି ପଥକୁ ଅନୁସରଣ କରନ୍ତି ସେଥିପାଇଁକା ଏହି ଗୋଟାକ ଆମେ ଆପଣାଇବା